ପ୍ରକୃତରେ ମୁଁ ଥରେ ଗୋଟିଏ ଢଣାମାଛ ଧରିଥିଲି ଯାହା କି ପ୍ରାୟ ଛଅରୁ ସାତ ଫୁଟ ଲମ୍ବା ଏବଂ ଚାରିରୁ ପାଞ୍ଚ କିଲୋ ଓଜନର ଥିଲା ଯାହା ଏତେ ବଡ଼ ଥିଲା କି ମୁଁ ତାକୁ ଘର କୁ ନେବା ସମୟରେ ମୋତେ ପ୍ରାୟ ବହୁତ କଷ୍ଟ ସହିବାକୁ ପଡ଼ିଥିଲା ଏହାକୁ ଘରକୁ ନେବା ପରେ ଆମ ଗ୍ରାମର ଲୋକ ଏବଂ ସାହିପଡ଼ିଶା ମାନେ ଦେଖିବାକୁ ଆସିଥିଲେ ସେମାନେ ଏତେ ବଡ଼ ମାଛକୁ ଦେଖି ବହୁତ ପ୍ରକାରର ଆଶ୍ଚର୍ଯ୍ୟ ହୋଇଯାଇଥିଲେ